ଛବିଶି ଜୁନ ଦୁଇ ହଜାର ପନ୍ଦର ଅଗଷ୍ଟ ଦୁଇ ହଜାର ପନ୍ଦର ଏକ ମେ ଦୁଇ ହଜାର ଏକ ଚଉଦ ଫେବୃୟାରୀ ଦୁଇ ହଜାର ଚଉଦ ପନ୍ଦର ଜୁନ ଦୁଇ ହଜାର ପନ୍ଦର